ହଁ ମୋର ପ୍ରିୟ ପୁସ୍ତକ ହେଲା ପଢ଼ିବା ବିଭିନ୍ନ ଲେଖକ ଲେଖିକାଙ୍କ ଉପନ୍ୟାସ ଯଥା ଫକୀରମୋହନ ସେନାପତିଙ୍କ ଛଅମାଣ ଆଠଗୁଣ୍ଠ ପ୍ରଭାରାୟଙ୍କ ଙ୍କ ଯାଜ୍ଞସେନୀ ଲେଖା ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଏହି ଉପନ୍ୟାସକୁ ମୁଁ ବାରମ୍ବାର ପଢ଼େ ଯେତେ ପଢ଼ିଲେ ମଧ୍ୟ ମନ ଭରେ ନାହିଁ ଏହି ପୁସ୍ତକ ପଢ଼ିବା ଗୋଟିଏ ନିଶା କବି ଲେଖକମାନଙ୍କର କାଳ୍ପନିକ ଚରିତ୍ରର ଭାଷା ଜୀବନ୍ତ ଅଭିନୟ ମନରେ ଉନ୍ମାଦନା ସୃଷ୍ଟି କରେ ନିଜକୁ ସେହି ଚରିତ୍ରରେ ରଖି ବାରମ୍ବାର ମଧ୍ୟ ମନରେ ଗୁଣୁଗୁଣୁ ହୁଏ